ମୁଁ ଜଣେ କବି ମୁଁ ଏକ ପାହାଡ଼ ଉପରେ କିଛି କବି କବି ଲେଖିବାକୁ ଇଚ୍ଛା କରୁଅଛି ପାହାଡ଼ଟି ଅତି ମନୋହର ହୃଦୟସ୍ପର୍ଶୀ ପାହାଡ଼ର ଦୃଶ୍ୟ ଦେଖିବାକୁ ଗଲେ ଅତି ସୁନ୍ଦର ଶାନ୍ତିପୂର୍ଣ୍ଣ ଏହା ପାହାଡ଼ ପାହାଡ଼ ମଝି ଦେଇ ଝରଣା ବହି ଆସୁଥାଏ ଏହାର ସୂର୍ଯ୍ୟ ଅସ୍ତ ସମୟ ଅଧିକ ମନୋହର ଏହାଠାରେ ସୂର୍ଯ୍ୟ ଉଦୟ ସମୟ ଦେଖିବାକୁ ଗଲେ ତାହା ଅଧିକ ହୃଦୟସ୍ପର୍ଶୀ ଏବଂ ଏହା ମନକୁ କିଣି ନେଇଥାଏ ପାହାଡ଼ର ଦୃଶ୍ୟ କହିବାକୁ ଗଲେ ମୁଁ ଯେତେ ବର୍ଣ୍ଣନା କଲେ ବି ମଧ୍ୟ ମୁଁ ବର୍ଣ୍ଣନା କରିପାରୁନାହିଁ ପାହାଡ଼ର ଦୃଶ୍ୟ ଅଧିକ ମନୋହର ମନ ମନକୁ ସ୍ପର୍ଶ କରି ଚାଲି ଯାଉଛି ଆହା କି ସେ ପାହାଡ଼ ପର୍ବତର ପଶୁପକ୍ଷୀ ସେଠାରେ ଯାତାୟାତ କରୁଥିବା ପଶୁ ପକ୍ଷୀମାନଙ୍କର ଶବ୍ଦ କାଉ କୋକିଶିଆଳିର ଶବ୍ଦ ଶୁଣିଲେ ଅତି ମନୋହର ଅଟେ ଏବଂ ଏହାର ଦୃଶ୍ୟ ଅଧିକ ମନୋହର ପାହାଡ଼ଟି ଅତି ସୁନ୍ଦର ଏବଂ ପାହାଡ଼ରେ ପାହାଡ଼ ମଝି ଦେଇ ଝରଣାଟିଏ ବୋହି ଯାଉଥାଏ ପାହାଡ଼ ପର୍ବତ ମଝିରେ ଝରଣାଟିଏ ଏବଂ ଏହାର ଚାରିପାଖରେ ଏହାକୁ କିଛି ଗଛ ଘେରି ରହିଥାଏ ଏବଂ ତାହା ତାର ବାଉଣ୍ଡ୍ରୀ ସ୍ୱରୂପ ହୋଇଥାଏ ଏବଂ ଏହି ପାହାଡ଼ରେ ଏପରି ଏକ ଜିନିଷ କିଛି ଅଛି ଯାହାକି ମୁଁ ଲେଖିବାକୁ ଗଲେ ବି ଏହା ଲୋକ ଅଲୋଚନାକୁ ଆସି ସରକାର ମୋ କବିତାର ନକରାତ୍ମକ କଥା ବାହାର କରିବେ ବୋଲି ଏଇ ପାହାଡ଼ରେ ଦେଖିବାକୁ ଗଲେ ଅନେକ ଗୁଡ଼ାଏ ଖଣିି ଲୁଚି ରହିଅଛି ତେଣୁ ମୁଁ ଏହା ସରକାର ନିଷେଧ କରିବେ ଭାବି ମୁଁ ଏହାକୁ ଲେଖିବାକୁ ଚାହିଁଲେ ବି ନିଷେଧ ବୋଲି ଭାବୁଛି